ମୋର ଘର ବାରି ଅଗଣାରେ ମୁଁ ବଗିଚା କରିଛି ମୋର ବଗିଚା କରିବାର ଉଦ୍ଦେଶ୍ୟ ଯେ ବର୍ତ୍ତମାନ ଆଜିକାଲି ପ୍ରତ୍ୟେକ ପନିପରିବା ହେଉ ଯାହାବି ହେଉ ସବୁଠାରେ ସାର ମିଶୁଥିବାରୁ ଆମକୁ ଦେହ ପାଇଁ କ୍ଷତିକାରକ ହେଲା ଯଦିବା ନିଜେ ଆମେ ଚାଷ କରିବା ଜୈବିକ ପ୍ରଣାଳୀରେ ତା'ହେଲେ ଆମର କୌଣସି ସାର ପ୍ରୟୋଗ ହେବ ନାହିଁ ଆମର ବିନା ସାରରେ ଯଦି ଫଳ ପନିପରିବା ହେଲା ସେହି ଫଳ ପନିପରିବାକୁ ଆମେ ଖାଇଲେ ଆମେ ଦେହ ସୁସ୍ଥ ରହିବ ଏବଂ କୌଣସି ରୋଗ ମାଡ଼ିବନାହିଁ